ଆମ ଗ୍ରାମରେ ବିଭିନ୍ନ ପ୍ରକାର ନଳ କୂପ ରହିଅଛି ଯାହାକି ମେସିନ୍ ଦ୍ୱାରା ଖୋଲା ଯାଇଥାଏ ଏବଂ କିଛି କିଛି ଅଳ୍ପ ବାଟରେ ପାଣି ପଡ଼ିବା ସହିତ ଏବଂ ଅନ୍ୟ କିଛି ନଳକୂପ ବହୁତ ଦୂରରେ ପାଣି ପଡ଼ିଥାଏ ସେଥିମଧ୍ୟରୁ ଘର ପାଖରେ ଥିବା ନଳକୂପ ବିଷୟରେ ମୁଁ କିଛି କହିବାକୁ ଚାହିଁବି ସେହି ନଳକୂପ ଟି ବହୁତ ପୁରୁଣା ନଳକୂପ ଏବଂ ତା' ଭିତରେ ପ୍ରାୟ ଦେଢ଼ଶହ ଫୁଟ ପର୍ଯ୍ୟନ୍ତ ତା' ତା'ଭିତରେ ଆଇରନ୍ର ପାଇପ ବସିଥାଏ ଯାହାଦ୍ୱାରାକି ଉପରେ ଏକ ସିମେଣ୍ଟର ଆଦରଣ କରାଯାଇଥାଏ ଯାହାକି ଗାଧୋଇବା ସହିତ ସେଠାରେ ସଫାସଫି କରିବାପାଇଁ ସୁବିଧା ହେଇଥାଏ ଏବଂ ସେହି ନଳକୂପରୁ ପାଣି ବାହାରିବା ପାଇଁ ତାର ଏକ ହାଣ୍ଡେଲ ସାହାଯ୍ୟରେ ଆମେ ତାକୁ ମରିଥାଉ ପମ୍ପ ଯେଉଁଟାକୁ ହୋଇଥାଏ ସେଇଟାକୁ ହାଣ୍ଡେଲକୁ ପିକଅପ୍ କରିବା ଦ୍ୱାରା ସିଏ ତା'ର ନଳକୂପର ଆଗପଟେ ପାଣି ବାହାରିଥାଏ ଏବଂ ଏହି ହାଣ୍ଡେଲ ଦ୍ୱାରା ହାଣ୍ଡେଲ ଦ୍ୱାରା ଏକ ସଂଯୋଗ ହୋଇଥାଏ ଏକ ଚେନ୍ ସଂଯୋଗ ହୋଇଥାଏ ଯାହାଦ୍ୱାରାକି ତାକୁ ତଳକୁ ଉପରକୁ କରିବା ଦ୍ୱାରା ତାର ୱାସ ୱାସର ସହିତ ପାଣିଟି ଆଗ ପଟେ ବାହାରିଥାଏ ଏବଂ ଏହାକୁ ନେବା ଆଣିବା ମଧ୍ୟ ପାଣିକୁ ସହଜ ହୋଇଥାଏ ଏବଂ ଆମ ଘର ପାଖରେ କୁ ବଡ଼ କୂପ ମଧ୍ୟ ଅଛି ଯାହାର ପ୍ରାୟ ଦୁଇଶହରୁ ତିନିଶହ ଲୋକ ଏହାକୁ ବ୍ୟବହାର କରିଥାଆନ୍ତି ଏବଂ ଏହା ପାଣି ବହୁତ ସ୍ୱଦିଷ୍ଟ ଅଟେ ଏବଂ ଏହାକୁ ପରିଚ୍ଛନ୍ନ ପରିଚ୍ଛନ୍ନ ରଖିବା ଆମମାନଙ୍କର କର୍ତ୍ତବ୍ୟ ହୋଇଥାଏ ସେଥିଲାଗି ଆମ ଘର ପାଖରେ କୂଅ କୂଅଟି ଥିବାରୁ ଆମେ ବହୁତ ଉପକୃତ ହେଉଅଛୁ